ବର୍ତ୍ତମାନ ଓଡ଼ିଶାରେ କୃଷିଶିଳ୍ପ ସମ୍ମୁଖୀନ ହଉଥିବା ସବୁଠାରୁ ବଡ଼ ଆନ୍ଥାସ ହଉଛେ ଏ କୀଟନାଶକ ଯେନ୍ ଆମେ ଦଉଛୁଁ ପଏଜନ ମାନେ ଏଇ ପଏଜନଟା ଆମେ ଆୟୁର୍ବେଦିକ ମାଧ୍ୟମରେ କଲେ ଏଥିରେ ଜୈବିକ୍ ସାର୍ ମାଧ୍ୟମରେ କଲେ ଆମକୁ ବେଶୀ ମାନେ ମେଡ଼ିସିନ୍ପତ୍ର ଉଷୁ କଷା ନେ ଲାଗି ଆଉର୍ ସେ ଚାଷ ମାଙ୍କର ଆମର ଉନ୍ନତି ହେବା ଜୈବିକ ଫସଲ ଜୈବିକ ଅନୁସାରେ ଆମେ ଚାଷ କର୍ବା କଥା ଆର୍ ମାନେ ଇଟା ନେଇ ଦେବା କଥା ଆମର କୀଟନାଶ ବେଶୀ ମାନେ ପେସ୍ଟିସାଇଟ୍ ଗୁଡ଼ାକ ନେଇ ଦେଇକିରି ଜୈବିକ୍ସ ବିଷୟବସ୍ତୁ ଦେବା କଥା ଏଥିରେ ବହୁତ ଉନ୍ନତି ଅଛି